ବିଶ୍ୱ ସହିତ ବାର୍ତ୍ତାଳାପ ପାଇଁ ଆମେ ମୋବାଇଲକୁ ବ୍ୟବହାର କରୁଛୁ ମୋବାଇଲ ଦ୍ୱାରା ଆମେ ଗୋଟେ ଦେଶରୁ ଅନ୍ୟ ଦେଶକୁ ବି କଥା ହେଇପାରୁଛୁ ଆମକୁ ଏସବୁ କିଛି ବହୁତ ସାହାଯ୍ୟ କରୁଛି ବନ୍ଧୁବର୍ଗ ହେଲା ନିଜର ଲୋକ ହେଲେ ଏମାନଙ୍କ ସହିତ ଆମେ ବିଦେଶରେ ଥିବା ଲୋକମାନଙ୍କ ସହିତ କଥା ହେଇପାରୁଛୁ ବାକି ସୋସିଆଲ ମିଡ଼ିଆର ନକାରାତ୍ମକ ପରିମାଣ ହେଉଛି ଯଦି କିଛି ଠିକ୍ ନ୍ୟୁଜ୍ ଆମ୍ ପାଖକୁ ଆସୁଛି ଭଲ ଏମିତି କିଛି ଭୁଲ ନ୍ୟୁଜ୍କୁ ବି ସେମାନେ ହାଇଲାଇଟ କରି ଆଡ଼ଭଟାଇଜ କରି କିଛି ଖରାପ କରୁଛନ୍ତି ସୋସିଆଲ ମିଡ଼ିଆ ଦ୍ୱାରା ସୋସିଆଲ ମିଡ଼ିଆରେ ବହୁତ କିଛି ଉପକାର ମିଳୁଛି ବହୁତ କିଛି ଅପକାର ବି ମିଳୁଛି ଆମକୁ କିଛି ରଙ୍ଗ ମେସେଜ ବି ସେମାନେ ଛାଡ଼ି ଦଉଛନ୍ତି ଯେଉଁଟାକି ଆମକୁ କ୍ଷତି ପହଞ୍ଚଉଛି ବଦନାମ କରୁଛି ଆଉ କିଛି ସାହାଯ୍ୟ ବି ସୋସିଆଲ ମିଡ଼ିଆ କରୁଛି ଆମେ ଯେଉଁ ଜିନଷ ଜାଣିପାରୁନୁ ସୋସିଆଲ ମିଡ଼ିଆ ଦ୍ୱାରା ସେ ସବୁ ଘଟଣା ସବୁ ଜାଣିପାରୁଛୁ ସୋସିଆଲ ମିଡ଼ିଆରେ ରଙ୍ଗ ମେସେଜ ନ ଛାଡ଼ନ୍ତୁ ଆଉ ଭଲ ମେସେଜ ଛାଡ଼ନ୍ତୁ